ଦେଖ ଯେମିତିକି ଯେମିତିକି ସେସବୁ ବିଷୟରେ ଆମର ଅସୁବିଧା ନାହିଁ କାରଣ କାରଣ ସେସବୁ ଆମ ଏଠି ଅଧିକ ଅଛି ହଣ୍ଡ୍ରେଡ଼୍ ପର୍ସେଣ୍ଟ୍ରୁ ସେଭେଣ୍ଟି ପର୍ସେଣ୍ଟ୍ ଏ଼ଠି ଅଛି ଏଇଠି ଅଛି ଆମ ସେଇଠାରୁ କିଛି ଅସୁବିଧା ନୁହଁ ନାହିଁ ଆମେ ସେଇଠି ସବୁବେଳେ ଆମ ଆମ ଏଇଠି ଆମ ଏଇଠି ଖାଦ୍ୟର ଅଭାବ ନୁହଁ ଆମର ଏଠି ବହୁତ ଖାଦ୍ୟ ଅଛି ଖାଦ୍ୟ ଅଛି ଯେମିତିକି ଆଉ ଗହମ ଚାଉଳ ଯେମିତି ଅଲଗା ଦେଶରୁ ଏଇଠି ଆସିଚି ଠିକ୍ ସେଇମିତି ଏଇଠରୁ ଖୁବ୍ ଜିନିଷ ବହୁତ ଜିନିଷ ଏଇଠରୁ ବି ସେହିଠି ଯାଉଛି ଯେମିତି ଗହମ ଚାଉଳ ଇତ୍ୟାଦି ଯାହା ସବୁ ପଠାଉଛିି ଆସୁଛି ତା ଦେଶରେ ଏଇ ଦେଶରେ ବି ଆସୁଛି ଏଇଠରୁ ବି ବହୁତ ଜିନିଷ ଯାଉଛି ଖାଇବା ପାଇଁ ଆମର କିଛି ଅସୁବିଧା ନୁହଁ